ହେଲୋ ରମେଶ ବାବୁ ହଁ ମୁଁ ମାଲକାନଗିରିରୁ କହୁଥିଲି ଗୋଟେ ଗାଡ଼ି ବୁକ୍ କରିଥିଲି ହଁ ଆପଣ ତ କେତେ ଲେଟ୍ ହୋଇଗଲେ ଆପଣ ଏବେ ଯାଏ ଆସିନାହାନ୍ତି ହଁ ମୋର ଲେଟ୍ ହେଉଛି ତ ସେଥିପାଇଁ କଲ୍ କଲି

ହେଲେ ଆପଣ କୋଉଠି ଅଛନ୍ତି ଓ ହୋ ମାଲକାନକରି ପହଞ୍ଚିଲେ କି ମାଲକାନଗିରିରେ କୋଉଠି ଅଛନ୍ତି ଡି ଏନ୍ କେ ନାଇଁ ମୁଁ ଟିନାଗ୍ରଜ ପାଖରେ ଅଛି ହଁ ଡି ଏନ୍ କେ ଡିଏନ୍କେରୁ ମୁଁ ଟିକେ ଏପଟେ ଅଛି ମୁଁ ହେଲେ ମୁଁ ଲୋକେସନ୍ ସେୟାର କରିଦେଉଛି ଆପଣ ଆସନ୍ତୁ ହୁଁ ହଁ ହଁ ହଁ ସେ ଡିଏନ୍କରୁ ହଁ ଆସନ୍ତୁ ସିଧା ଆସିକିନା ଲେଫ୍ଟ ଲେଫ୍ଟ ଆସନ୍ତୁ ହଁ ତାପରେ ତାପରେ ଷ୍ଟ୍ରେଟ ଆସନ୍ତୁ ହଁ ଗୋଟେ ଗଛ ଅଛି ହଁ ହଁ ଏଇଠି ଏଇଠି ମୁଁ ଦେଖିଲି ଦେଖିଲି